ଓଡ଼ିଶା ନ ଆମର୍ ନାଲକୋ ଅଛେ ନାଲକୋ ରେ ବିଜିଲ୍ ସପ୍ଲାଏ ବୋଲେ ହଉଛେ ଆମର ହୀରାକୁଦ ବି ଅଛି ହୀରାକୁଦ ନ ଇଲେକ୍ଟ୍ରିକ୍ ବାହାରୁଛେ ତା'ପରେ ଆମର୍ ଓଡ଼ିଶା ନ ତା ମାନେ ଖାଇବାର୍ ମସଲା ବୋଲେ ରୁଚି ମସଲା ସେଇଟା ସେ କମ୍ପାନୀ ଅଛେ ତା ପରେ ଆମର୍ ଓଡ଼ିଶା ନ ଆଉ କମ୍ପାନୀ ଅଛି ଯେନ୍ତା କି ଭାରତ ମସଲା ବି ଅଛେ ଆଉ ଆମର୍ ଓଡ଼ିଶା ନ ଜିନ୍ଦଲ୍ ଅଛେ ଯେନ୍ତା କୁ ଆଲୁମିଲିୟମ୍ ର କେମିକାଲ୍ ତିଆରି ହଉଛେ ଆମର୍ ଓଡ଼ିଶା ରେ ତାଲଚେର୍ ଅଛି ଯେନ୍ତା ସେଥିର୍ କୋଏଲା ବେଲେ ଆଉଛେ ଆଉ ସେନୁ ଇଲେକ୍ଟ୍ରିକ୍ ବାହାରୁଛେ ଓଡ଼ିଶା ନୁ ଆମର୍ ବହୁତ ରାଇସ୍ ମିଲ୍ ମାନେ ଅଛେ ଓଡ଼ିଶା ନ ଆମର୍ ତାର୍ ମାନେ ପ୍ଲାଷ୍ଟିକ୍ ର ଫ୍ୟାକ୍ଟ୍ରି ମାନେ ଅଛେ ସେରା ମାନ ତାର୍ ମାନେ ଆଉ ଓଡ଼ିଶା କେ ଆମର୍ ଇନ୍ତା ହସ୍ତ ତନ୍ତ୍ର ଅଛେ ଯେନ୍ତା କି ଆମର୍ ସୁତାର୍ ଟା ପିଅର୍ ସୁତାର୍ ଟା ବୁଣାକାର୍ ଟା ଅଛି ତ ଇ ସବୁ ଜିନିଷ୍ ଆମର୍ ଓଡ଼ିଶା ରେ ଏନ୍ତା କମ୍ପାନୀ ମାନେ ଅଛେ ଓଡ଼ିଶା ରେ ଆଉ ବଡ଼ ବଡ଼ ଫ୍ୟାକ୍ଟ୍ରି ମାନେ ଅଛେ ଯେନ୍ତା କି ଆମର୍ ଇ ଷ୍ଟିଲ୍ ଫ୍ୟାକ୍ଟ୍ରି ଲୁହା ଫ୍ୟାକ୍ଟ୍ରି ମାନେ ରାଉଲକେଲାରେ ଷ୍ଟିଲ୍ ପ୍ଲାଣ୍ଟ ଅଛେ